ହଁ ଆମେ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲୁ ବିଦ୍ୟାଳୟରେ ପାଠାଗାର ଥିଲା ସେଠି ମଧ୍ୟ ଆମକୁ ବହି ଦିଆଯାଉଥିଲା ପଢ଼ିବା ପାଇଁ ମୁଁ ପିଲାଦିନେ ପଢ଼ିଥିବା କିଛି ପୁସ୍ତକର ନାମ ହେଉଛି ରାମାୟଣ ଛ ମାଣ ଆଠ ଗୁଣ୍ଠ ମହାଭାରତ ରାମଚରିତ ମାନସ ଅକୁହା କଥା ସୂର୍ଯ୍ୟ ତତେ ମୋ' ରାଣ ଏଇଭଳି ଅନେକ ପୁସ୍ତକ ଇତ୍ୟାଦି